ହଁ ଆଜ୍ଞା ଆମ ଅଞ୍ଚଳରେ ବହୁତ ସାପ୍ତାହିକ ହାଟ ବସେ ସପ୍ତାହରେ ଥରେ ଥରେ ହାଟ ବସେ ପାଖାପାଖି ଆମ ପାଖ ଗାଁ ଲୋକେ ସମସ୍ତେ ପାଖାପାଖି ଲୋକେ ସମସ୍ତେ ସେଇ ଗୋଟେ ସାପ୍ତାହିକ ହାଟରେ ଯାଇକି ପ୍ରତ୍ୟକ ଯାହାର ଦରକାରୀ ଜିନିଷ ଆଣନ୍ତି ବା ଯେକୌଣସି ଦରକାରୀ ଜିନିଷ ବିକିବାରେ ଥାଏ ତା'ହେଲେ ତାହାବି ନେଇକି ଯାଆନ୍ତି ଆମ ପ୍ରତ୍ୟେକ ଲୋକ ଆମ ପାଖାପାଖି ଲୋକ ତ ହାଟ ବଜାରରେ ହିଁ ସଉଦା ପତ୍ର କିଣନ୍ତି ଯେପରି ଆମର ଏଇ ଗୁରୁବାର ଦିନ ହାଟ ମୁନିଗୁଡ଼ା ହାଟ ଚାଟ୍ ବୁଧବାର ଦିନ ଚାଟିକଣା ହାଟ ରବିବାର ଦିନ ମାଛିଗୁଡ଼ା ହାଟ ସୋମବାର ଦିନ ଭାଲେଟି ହାଟ ମଙ୍ଗଳବାର ଦିନ ଡୁକୁମ୍ ହାଟ ଶନିବାର ଦିନ ଆମର ଅମ୍ବାଦୁଳା ହାଟ ସେହିପରି ପ୍ରତ୍ୟକ ଦିନ ଗୋଟେ ଗୋଟେ ହାଟ ବସେ ଆମ ପାଖାପାଖି ଅଞ୍ଚଳରେ ଆମର ଯେକୌଣସି ଜିନିଷ ବି ଦରକାର ଥାଏ ସମସ୍ତେ ସେଇଠିକି ଯାଆନ୍ତି ବହୁତ ସୁନ୍ଦର୍ ସୁନ୍ଦର୍ ଜିନିଷ ବି ସେଇଠି ମିଳେ ଯେକୌଣସି ପ୍ରକାର ଜିନିଷ ବି ଯାହାବି ଆମେ ଚାହୁଁ ତାହା ହାଟ ବଜାରରେ ମିଳିଥାଏ ସମସ୍ତେ ଯାଇକି ଆମେ ହାଟରୁ କିଛି ସଉଦା ପତ୍ର ବା ଡ୍ରେସ୍ କପଡ଼ା ଡ୍ରେସ୍ ପଟା ଯାହାବି ଆମେ ଚାହୁଁଛୁ ତାହା ଆମେ ହାଟରେ ଯାଇ କିଣିପାରୁ ପ୍ରତ୍ୟେକ ଲୋକ ହିଁ ହାଟକୁ ଯାଆନ୍ତି ହାଟରେ ବହୁତ ଜିନିଷ ସବୁ କିଣା ବିକା ହୋଇଥାଏ ତେଣୁ ସମସ୍ତେ ହାଟକୁ ଯାଆନ୍ତି ଆମ ଅଞ୍ଚଳରେ ସାପ୍ତାହିକ ହାଟ ସପ୍ତାହକୁ ଥରେ ହିଁ ହୋଇଥାଏ